ମ୍ୟାଡମ୍ ନମସ୍କାର ଆପଣ ମେଡିକାଲରୁ କହୁଥିଲେ କି ଆଉ ଆପଣଙ୍କ ମେଡିକାଲରେ କେମିତି କ'ଣ ସୁବିଧା ଅଛି ରୋଗୀମାନଙ୍କ ଲାଗି ଠିକ୍ ସୁବିଧା ଅଛି କ'ଣ କ'ଣ ସୁବିଧା ଅଛି

ଆଉ ଆପଣଙ୍କ ହସ୍ପିଟାଲ କେତେ ଦିନ ତ ରୋଗୀମାନଙ୍କୁ ରଖନ୍ତି ଡିସଚାର୍ଜ କରିଦିଅନ୍ତି ଫେରେ ହୁଁ ବେଡ୍ ଫେଡ୍ ସବୁ ବେଡ୍ ଫେଡ୍ କେମିତି ଓ ହୋ ଆଉ ରୋଗୀମାନଙ୍କୁ ଠିକ ସମୟରେ ଦେଖା ଦେଖି ସବୁ କରୁଛନ୍ତି କିଛି ଅସୁବିଧା ହେବାକୁ ପଡ଼ିବନି ଆପଣଙ୍କ ହସ୍ପିଟାଲରେ ଆଚ୍ଛା ହଉ ଆଉ ଆଉ କ'ଣ କ'ଣ ରହିଛି ହଁ ସକାଳୁ

ଡକ୍ଟର ଠିକ୍ ଟାଇମ୍କୁ ଟାଇମ୍ ଆସୁଛନ୍ତି ହଉ ହଉ ରଖୁଛି